ମହିଳା ମାନେ ସବୁବେଳେ ଘରର ମୁରବି ବା ଅନ୍ୟମାନଙ୍କ ସବୁବେଳେ ନିଷ୍ପେଷିତ ହେଇଆସୁଥିଲେ ବର୍ତ୍ତମାନ ଟିକେ ବଦଳିଛି ସେମାନଙ୍କୁ ସଶକ୍ତିକରଣ କରାଯାଉଛି ରାଜନୈତିକ କ୍ଷେତ୍ରରେ ହଉ ସମାଜିକ କ୍ଷେତ୍ରରେ ହଉ ନ୍ୟାୟିକ କ୍ଷେତ୍ରରେ ହଉ ତାକୁ ଅଗ୍ରାଧିକାର ଦିଆଯିବା ସତ୍ତ୍ଵେ ସେମାନେ ଏବେ ସ୍ୱାବଲମ୍ବୀ ହେଇପାରିଛନ୍ତି ଆଗେ ରାସ୍ତାକୁ ସେମାନେ ଯିବା ପାଇଁ ଡରୁଥିଲେ ବର୍ତ୍ତମାନ ସେମାନଙ୍କ ଅଗ୍ରାଧିକାର ଦିଆଯିବା ସତ୍ତ୍ଵେ ପ୍ରୋଟେକ୍ସନ୍ ଦିଆଯିବା ସତ୍ତ୍ଵେ ସେମାନେ ଆଗକୁ ଯାଇପାରୁଛନ୍ତି ବହୁତ ଆଗକୁ ବିଭିନ୍ନ ସବୁ ସବୁ କ୍ଷେତ୍ରରେ ସେମାନେ କାର୍ଯ୍ୟଦକ୍ଷତା କ୍ରୀଡ଼ା କ୍ଷେତ୍ରରେ ହେଉ ଆପଣ ପ୍ରଶାସନିକ କ୍ଷେତ୍ରରେ ହଉ ବା ଡିଫେନ୍ସ୍ କ୍ଷେତ୍ରରେ ହଉ ପ୍ରତ୍ୟେକ କ୍ଷେତ୍ରରେ ସେମାନେ ଆଗକୁ ବାହାରିଲେଣି ସେମାନେ ଆତ୍ମନିର୍ଭରଶୀଳ ହୋଇ ମାନେ ଜୀଇବାକୁ ବର୍ତ୍ତମାନ ସମସ୍ତେ ଚାହୁଁଛନ୍ତି ଏବଂ ସ୍ୱାବଲମ୍ବୀ ହେଇପାରୁଛନ୍ତି ମଧ୍ୟ ରୋଜଗାର କ୍ଷେତ୍ରରେ ବି ସେମାନେ ସେମାନଙ୍କ ଘରକୁ ବହୁତ କିଛି ସାହାଯ୍ୟ କରିପାରୁଛନ୍ତି ବା ପରିବାରକୁ ସେମାନେ କିଛି ସାହାଯ୍ୟ କରିପାରୁଛନ୍ତି ଆଗ ଭଳି ମହିଳା ମାନେ ଏବେ ଆଉ ନିଷ୍ପେଷିତ ବହୁତ କମ ଆଗେ ବହୁତ ନିଷ୍ପେଷିତ ହେଉଥିଲେ ପାଠ ପଢ଼ାରେ କମ୍ ଥିଲା ବର୍ତ୍ତମାନ ସେ ସେ ଭଳି ଆଉ ନାହିଁ ସେମାନଙ୍କ ପରିବର୍ତ୍ତନ ହେଇଗଲାଣି ଶିକ୍ଷା ଦିଗରେ ହଉ ବହୁତ ପରିବର୍ତ୍ତନ ଆଉ ମହିଳା ମାନଙ୍କର ଏମିତି ଆଗକୁ ଗଲେ ସେମାନେ ଆଉ କ'ଣ ବାହାର ଲୋକଙ୍କ ଦ୍ୱାରା ଭୟଭୀତ ହେବାର କୌଣସି ଇଏ ନାହିଁ